ଆଜ୍ଞା ମୁଁ ବିପିନ ବିହାରୀ ବିଫା ମୋର ବାର୍ଷିକ କାର୍ଯ୍ୟ ହେଲା କୃଷି ବର୍ଷଯାକର ମୁଁ ସେହି କୃଷି କାର୍ଯ୍ୟରେ ପରିଚିତ ରହେ ବା କାର୍ଯ୍ୟ କରିଥାଏ ଯେଉଁଟାକି ମୋର ଉତ୍ପାଦ ର ମୁଖ୍ୟ କାର୍ଯ୍ୟ ହେଲା ମୁଖ୍ୟ ଶସ୍ୟ ହେଲା ବା ଜିନିଷ ହେଲା ଧାନ ଚାଷ ଏବଂ ପନିପରିବା ଚାଷ ଯେଉଁଟାକି ମଣିଷକୁ ଅତ୍ୟନ୍ତର ଆବଶ୍ୟକତା ଅତ୍ୟନ୍ତ ଆବଶ୍ୟକତା ଯେଉଁଟା ଖାଦ୍ୟ ରୂପରେ ଆମେ ଧାନକୁ ବ୍ୟବହାର କରିଥାଉଁ ଏବଂ ପନିପରିବା ମଧ୍ୟ ଖାଦ୍ୟ ଉପରେ ବ୍ୟବହାର କରିଥାଉ ମୁଁ ପାଖାପାଖି ପାଞ୍ଚ ଏକର ଧାନ ଚାଷ କରିଥାଏଁ ଆଉ ଦୁଇ ଦୁଇ ଏକର ପନିପରିବା ଚାଷ କରିଥାଏ ପାଞ୍ଚ ଏକର ଧାନ ଚାଷ କରିବା ମୋତେ ଚାଲିଶିରୁୁ ପଚାଶ ହଜାର ଟଙ୍କା ଲାଗିଯାଏ ଏଇ ଯେଉଁ ଆମର ଚାଷ କରିବା ପାଇଁ ଧାନ ଚାଷଟା କରିବା ପାଇଁ ଖର୍ଚ୍ଚ ଯେଉଁଟାକି ହେଲା ଆମର ସାର ଉସ ଭିଟାମନ୍ ଏବଂ କ୍ଷେତ ଜୋତା ଜୋତିବା ପାଇଁ ହଳ ଟ୍ରାକ୍ଟରରେ ସବୁ କରିଥାଏ ଆଉ ମାଧ୍ୟମରୁ ହେଇଥାଏ ଆଉ ଧାନ କାଟିବା ପାଇଁ ମୁଁ ବର୍ଷକୁ ଦୁଇଥର ଏ ଯେଉଁ ଏ ଯେଉଁ ଆମର ଗାଡ଼ି ଆଣି ଥାଏ ଆଲବେଷ୍ଟର କରି ଓ ଏକର ପ୍ରତି ମୁଁ ଷାଠିଏ ସତୁରୀ ପକେଟ ଧାନ ଉତ୍ପାଧନ ଉତ୍ପାଦ କରିଥାଏ ଆଉ ଆମ ଗାଁରେ ମୁଁ ଭଲ ଚାଷୀ ବୋଲି ସମସ୍ତେ କହନ୍ତି ତା'ର ଧାନ ଭଲ ହଇଛି ବୋଲି ସମସ୍ତେ କହନ୍ତି ମୁଁ ବି ପଢ଼ା ଲେଖା କରିକି କୌଣସି ସରକାରୀ ହେଲା କିମ୍ବା ବେସରକାରୀରେ କାର୍ଯ୍ୟ କୌଣସି ଚାକିରୀ କରିପାରିଲି ନାହିଁ କିନ୍ତୁ କୃଷି କାର୍ଯ୍ୟରେ ଭଲ ଉନ୍ନତି କରୁଛି ଆଉ ଏଇଟା ହେଉଛି ମୋର ଉତ୍ପାଦନର ଗୋଟିଏ ମୂଳଲକ୍ଷ ଆଉ ପନିପରିବା ବର୍ଷକୁ ବର୍ଷଯାକର କରିଥାଏ ଆଉ ମୋର ଉତ୍ପାଦିତ ଫସଲ ହେଲା ଉତ୍ପାଦ ହଉଥିବା ଫସଲ ସେଗୁଡ଼ିକ ହେଲା ଟମାଟୋ ବାଇଗଣ ଭେଣ୍ଡି କଲରା ଆଉ ଗୁଆଁର ସେମ୍ବି ଝୁଲେର୍ ଭାଜି ଶାଗ ଧନିଆ ବିିଜା ଲଙ୍କା ଏଇସବୁ ଜିନିଷ ମୁଁ ନିଜେ ଉତ୍ପାଦ କରିଥାଏ ଯାହାକି ବର୍ଷଯାକର ନିଜେ ଖାଇକି ମଧ୍ୟ ବଜାରରେ ନେଇକି ବିକି କି ସେ ସେଥିରୁ ବି କିଛି ପଇସା ମୁଁ ଉତ୍ପାଦନ କରିଥାଏ ଲାଭ ମଧ୍ୟ କରିଥାଏ ଆଉ ସେଇ କାର୍ଯ୍ୟରେ ମୁଁ ମୋର ସ୍ତ୍ରୀ ପୁଅ ଝିଅଙ୍କୁ ଏବଂ ମା' ବାପାଙ୍କୁ

ସୁବିଧା କରିଥାଏ ଖାଇବାର ସୁବିଧା ଏବଂ ରହିବା ସବୁ କିଛି ସେହି ଧାନ ଚାଷରୁ ହୋଇଥାଏ